ଦୁର୍ଗମ ଏବଂ ବିଚ୍ଛିନ୍ନ ଗ୍ରାମ ଅଞ୍ଚଳରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ଖେଳ ହେଊଛି ଏକ ମନୋରଞ୍ଜନର କାର୍ଯ୍ୟ ଏହା ମଧ୍ୟରେ କ୍ରିକେଟ୍ ଏବଂ ଫୁଟବଲ୍ ଅନ୍ୟତମ ଏହି ଦୁଇଟି କ୍ରୀଡ଼ାରେ ସେମାନେ ନିଜର ଶାରୀରିକ ପରିଶ୍ରମ କରିଥାନ୍ତି ଯାହାଦ୍ୱାରାକି ତାଙ୍କୁ ଆଉ ପରିଶ୍ରମ ପରିଶ୍ରମରେ ତାଙ୍କର ଚାପ ମୁକ୍ତି ହୋଇଥାଏ ଏବଂ ତାଙ୍କ ଶରୀର ଫୁର୍ତ୍ତି ରହିଥାଏ ଏହାଦ୍ୱାରା ବହୁତ ଭଲ ଲାଗିଥାଏ ଏବଂ ସେ ନିଜ ନିଜ ଭିତରେ ଟୁର୍ଣ୍ଣାମେଣ୍ଟ କରିଥାନ୍ତି ଏବଂ ବିଜେତାକୁ ବାହାରେ ଖେଳିବାକୁ ସୁଯୋଗ ମିଳିଥାଏ ଯେହେତୁ ସେମାନେ ଗ୍ରାମରେ ରହିଥାନ୍ତି ବାହାର ଦୁନିଆଁ ବିଷୟରେ ଏତେ କିଛି ଜାଣିନଥାନ୍ତି ତେଣୁ ତାଙ୍କ ଭିତରୁ ବିଜୟକୁ ବାହାର ଜାଗା ବୁଲିବାର ସୁଯୋଗ ମିଳିଥାଏ ଏବଂ ସେ ବାହାରେ ବୁଲି ଯଦି ଜିତି ଯାଇଥାଏ ତ ଗ୍ରାମରେ ବହୁତ ଖୁସିର ମାହୋଲ ହୋଇଥାଏ ଏହା ହେଲା ଚାପ ମୁକ୍ତିର ଏକ କାରଣ